ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଶହ ପାଞ୍ଚ ହଜାର ପଚାଶ ହଜାର ପାଞ୍ଚଶହ ତିନି ହଜାର ଦୁଇଶହ ଏକ ହଜାର ଉଣେଇଶି